ଆମ ଦେଶର ସବୁଠୁ ପ୍ରମୁଖ କ୍ରୀଡ଼ା ହେଉଛି କବାଡ଼ି ଆନ୍ତର୍ଜାତିକ ଖେଳ ଅଛି କ୍ରିକେଟ୍ ସବୁ ଖେଳ ଆମକୁ ଭଲ ଲାଗେ ଆମେ ସେ ସାନବେଳାରୁ ସବୁ ଟିଭିରେ ଦେଖୁଛି ଆମ ଯେଉଁ ଖେଳୁଛି ପିଲାମାନେ ଖେଳିକି ଆମ ବହୁତ ଭଲ ଲାଗୁଛି ସାନ ସାନ କୁନି କୁନି ପିଲାମାନେ ଏମିତି କବାଡ଼ିର ଟୁର୍ଣ୍ଣାମେଣ୍ଟ୍ ଯଦି ଖେଳନ୍ତି ତା'ହେଲେ ସେମାନେ ଆମର ଦେଶର ନାଁ ରଖିବେ ଆମ ରାଜ୍ୟର ନାଁ ରଖିବେ ଏମିତି ଯଦି ପିଲାମାନେ ଟ୍ରଫିଟା ଆଣିବେ ଆମର ଦେଶର ନାଁ ଭଲ ହବ ସେମିତି ଏବେ ନାଁ କରିକି ଭଲ ହବ ଆଉ ଆମ ଦେଶର ଉନ୍ନତି ପାଇଁ ସବୁ ମୁଁ ଖାଲି କହିବାର ଉଦ୍ଦେଶ୍ୟ ହେଉଛି କୁନି କୁନି ପୁଅମାନଙ୍କୁ ମାନେ ଖେଳିଲେ ଆମ ଦେଶର ନାଁ ଉନ୍ନତି ହବ ଆଉ ଆମେ ଫାଷ୍ଟ୍ରେ କବାଡ଼ିର ଯେଉଁ ଟୁର୍ଣ୍ଣାମେଣ୍ଟ୍ ଖେଳୁଛୁ ଟୁର୍ଣ୍ଣାମେଣ୍ଟ୍ ଖେଳିଲେ କ'ଣ ହବ ଦୁଇ ଲୋକର ଭିତରେ ଟୁର୍ଣ୍ଣାମେଣ୍ଟ୍ ହବ ଆଉ ଟୁର୍ଣ୍ଣାମେଣ୍ଟ୍ ହେଲେ ଫାଷ୍ଟ୍ ପ୍ରାଇଜ୍ ସେକେଣ୍ଡ୍ ପ୍ରାଇଜ୍ ଗୋଟେ ଦିଆହବ ଫାଷ୍ଟ୍ ପ୍ରାଇଜ୍ ପ୍ରାଇଜ୍ ଦିଆହେଲେ କ'ଣ ହବ ସେମାନେ ମାନେ ଖେଳରେ ଟିକେ ଧ୍ୟାନ ଦେବେ ଆଉ ଭଲ ରହିବ